ଶିକ୍ଷା କେତେକ ସାଂସ୍କୃତିକ ପ୍ରଥାକୁ ପ୍ରଭାବ କରିଛି ଯେପରିକି ଛୁଆଁ ଭେଦଭାବ ଏକ ବଡ଼ ଜାତିର ପିଲା ଏବଂ ଛୋଟ ଜାତିର ପିଲା ପ୍ରଥମେ ତ ଏକାସାଙ୍ଗରେ ବସୁନଥିଲେ କି ପଢ଼ୁନଥିଲେ କିନ୍ତୁ ଏବେ ସରକାର ପ୍ରତି ଗ୍ରାମରେ ଏକ ପ୍ରାଥମିକ ସ୍କୁଲ ଯୋଗେଇ ଦେଇଛି ତେଣୁ ବିଭିନ୍ନ ପ୍ରକାର ଶ୍ରେଣୀର ପିଲା ସେଇଠି ଏକଠି ପଢ଼ୁଛନ୍ତି ଏବେ ଏକଠି ମିଶି ଖେଳୁଛନ୍ତି ବୁଲୁଛନ୍ତି ଏବଂ ପଢ଼ୁଛନ୍ତି ସେହିପରି ଏଠାରେ ମାଗଣାରେ ଖାତା ପେନ୍ ପଇସା ଇତ୍ୟାଦି ଯୋଗାଯାଉଛି ସେଥିପାଇଁ ବିଭିନ୍ନ ପ୍ରକାର ଗରିବ ଲୋକମାନେ ବି ତାଙ୍କ ପିଲାମାନଙ୍କୁ ଏଠାରେ ପଢ଼େଇ ପାରୁଛନ୍ତି କାରଣ ଆଗକାଳରେ ଗରିବ ଲୋକମାନେ ତାଙ୍କ ପିଲାମାନଙ୍କୁ ବାହାରକୁ କାମ କରିବାକୁ ଛାଡ଼ୁଥିଲେ କାରଣ ସେମାନଙ୍କ ପାଖେ ଅର୍ଥ ନଥିଲା ପଢ଼ିବା ପାଇଁ କିମ୍ବା ଖାଇବା ପାଇଁ ଲଗେଇବା ଅର୍ଥ ନଥିଲା ଏବେ ତାହା ଆମକୁ ଗଭର୍ଣ୍ଣମେଣ୍ଟ ସୁବିଧା ଦେଇଛି ତେଣୁ ସେମାନେ ଏବେ କାମ ନ କରି ପଢ଼ିବାକୁ ଆସୁଛନ୍ତି ଏବଂ ବିଭିନ୍ନ ପ୍ରକାର ସହାୟତା ମିଳୁଛି ତାଙ୍କୁ ଖାଇବା ପିଇବା ପଢ଼ିବା ଏବଂ ଯେଉଁମାନେ ଅଧିକ ନମ୍ବର ରଖୁଛନ୍ତି ଟେ ଦଶମରେ ତାଙ୍କୁ ସାଇକେଲ ମଧ୍ୟ ମିଳୁଛି ସରକାର ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଇଥିବାରୁ ଆଜି ଆମର ସାଂସ୍କୃତିକ ଉପରେ ବହୁତ ପ୍ରଭାବ ପଡ଼ିଛି ଏବଂ ଆମ ପିଲାମାନେ ଶିକ୍ଷିତ ହୋଇପାରୁଛନ୍ତି ଏବଂ ଆଗକୁ ଦେଶର ନାଗରିକ ମଧ୍ୟ